ଆମ ରୋଷେଇ ଘର ଓ ସୌଚାଳୟରେ ମୂଷା ଓ ଅସରପା ଉପଦ୍ରବ କଲାବେଳେ ଆମେ ମୂଷା ଔଷଧ ଓ କୀଟନାଶକ ଦ୍ରବ୍ୟ ବ୍ୟବହାର କରିଥାଉ ତାହାଦ୍ୱାରା ମୂଷା ଓ ଅସରପା ଗୁଡ଼ିକ ମରିଯାଇଥାନ୍ତି ଆମ ଘର ସଫା ସୁତୁରା ରହିଥାଏ